ମୁଁ ନିଜର ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯିବାକୁ ପସନ୍ଦ କରେ ନାହିଁ ତା ଛଡ଼ା ଘରୋଇ ଉପଚାରରେ ମୁଁ ବହୁତ ବିଶ୍ୱାସ ରଖେ ଯାହାକି ପ୍ରଥମେ ଆୟୁର୍ବେଦିକ ଚିକିତ୍ସା ଉପରେ ମୁଁ ବହୁତ ବିଶ୍ୱାସ ରଖେ ଯଦି ଜ୍ୱର ହେଲା ତାହେଲେ ସିଙ୍ଗଡ଼ାହାର ପତ୍ରର ପତ୍ର ଆଣିକି ବାଟିକି ତାକୁ ପିଇଦେଲେ ଜ୍ୱର ଭଲ ହୋଇଯାଏ ଯଦି ଝାଡ଼ା ହେଲା ଡାଳିମ୍ବ ପତ୍ର ବା ଚୋପା ଚୋପାକୁ ବାଟିକି ଡାଳିମ୍ବ ଚୋପାକୁ ବାଟିକି ତା ପାଣି ପିଇଦେଲେ ଝାଡ଼ା ଭଲ ହୋଇଯାଇଥାଏ ତା ଛଡ଼ା ଚାହା ପତି ତାକୁ ଭେଦେଇ ଚକୁଡ଼ିକି ତା ପାଣି ପିଇଦେଲା ପରେ ପତଳା ଝାଡ଼ା ହେଉଥିଲେ ଭଲ ହେଇଯାଏ ତା'ପରେ ଯେମିତିକି ରହିଲା ଆଉ ଆଣ୍ଠୁ ଗଣ୍ଠି ମୋ ବୟସ ଅନୁଯାୟୀ ମୋର ଆଣ୍ଠୁଟା ଧରୁଛି ଯେତେ ପ୍ରଥମେ ପ୍ରଥମେ ମୁଁ ଏଲୋପାତି ନାଇଁ ଏଲୋପାତି ଖାଉଥିଲି ଏଲୋପାତି ଖାଇଲେ କ'ଣ ହୁଏ ସଙ୍ଗେ ସଙ୍ଗେ ଭଲ ହେଇଯାଏ ପୁଣି ଔଷଧ ଛାଡ଼ିଦେଲେ ସେ ପୁଣି ହେଇଯାଏ ସେଥିପାଇଁ ତା ଦେହରେ ବି ସାଇଡ଼୍ ଇଫେକ୍ଟ ବି ବହୁତ ବାହାରି ପଡ଼େ ବାହାରିବାର ଭୟ ରହେ ବାହାରେ ନା ମୁଁ ଜାଣିପାରେ ନା ବାହାରିବାର ଭୟଟା ରହେ ସେଥିପାଇଁ ମୁଁ କ'ଣ କରେ ପ୍ରତ୍ୟେକ ଦିନ ରାତିରେ ଶୋଇଲା ବେଳେ ସୋରିଷ ତେଲ ଆଣ୍ଠୁରେ ମାରେ କିଛି ସମୟ ଆଣ୍ଠୁରେ ଘଷେ ସୋରିଷ ତେଲ ଘଷିବାରେ ଟିକେ ଉପଶମ ମିଳେ ନହେଲେ ପାଣି ଉଷୁମ କରିକି ପାଣିର ସେକ ଟା ଦେଲେ ସେଥିରେ ବି ଉପଶମ ମିଳେ କପଡ଼ା ସୂତା କପଡ଼ା ଚୁଲି ନିଆଁରେ ଦେଖେଇ ସେକି ହେଲେ ସେଥିରେ ବି ଉପଶମ ମିଳେ ତା ଛଡ଼ା ଗୋଟେ କୁଣ୍ଡ ଆଣିକି ତା'ଦେହରେ ଗରମ ପାଣି କିଛି ରଖି ଲୁଣ ଟିକେ ପକାଇ ଦୁଇ ପାଦକୁ ବୁଡ଼ାଇକି ପାଣି ଥଣ୍ଡା ହବା ପର୍ଯ୍ୟନ୍ତ ମୁଁ ଟିକେ ବୁଡ଼ାଇକି ରଖେ ସେଥିରେ ବି ବହୁତ ଉପଚାର ଭଲ ହୁଏ ତା'ପରେ ଥଣ୍ଡା ଜ୍ୱର ଏସବୁ ଯାହା ହେଲା ଜ୍ୱର କଥା ଛଡ଼ା କହିସାରିଛି ଥଣ୍ଡା ଧରିଲେ କ'ଣ କରେ ଆମର କାଢ଼ା ପ୍ରସ୍ତୁତି କାଢ଼ା ପ୍ରସ୍ତୁତି କରିଦିଏ ଯେମିତିକି ଅଦା ଛେଚା ତେଜପତ୍ର ଲବଙ୍ଗ ଟିକେ ଆଉ ମରିଚ ତାକୁ ଛେଚିକି ଆଉ ଜୁଆଣି ପାନମଧୁରି ଏହାକୁ ସିଝାଇ ଦିଏ ସିଝାଇକି ଭଲକି ଫୁଟିକି ସିଝିଗଲେ ତାକୁ ପିଏ ତାକୁ ନିହାତି ଆଠ ଦଶ ଥର ପିଇଲା ପରେ ଚାରି ପାଞ୍ଚ ଦିନରେ ସେ ଥଣ୍ଡା ତା'ର ଛାଡ଼ିଯାଏ ଥଣ୍ଡା ଆଉ ହୁଏନା କାଶ ହେଲେ ଅଦା ଖଣ୍ଡେ ଜାକିଦେଲେ କାଶ ବି ବହୁତ କମିଯାଇ ଥାଏ ବା ତୁଳସୀ ପତ୍ର ମହୁ ତାକୁ ତୁଳସୀ ପତ୍ରକୁ ଛେଚି ତା ରସ ମହୁ ପକାଇକି ତାକୁ ଚାଟିଲେ କାଶ ଧୀରେ ଧୀରେ କମିଯାଏ ଆଉ ଧର ହାତ କେଉଁଠି କଟିଗଲା କି ଗୋଡ଼ ଟିକେ କଟିଗଲା ପନିକିରେ କ'ଣ କରୁ କରୁ ପରିବା କାଟୁ କାଟୁ ହାତ ଟିକେ କଟିଗଲା ସଙ୍ଗେ ସଙ୍ଗେ କ'ଣ କରେ କଦଳୀ ଗଛର ରସରେ ସେ ଘା ରେ ମୁଁ ଲଗାଇଦିଏ କଟା କଟିଯାଇଥିବା ସ୍ଥାନରେ ମୁଁ ଲଗାଇଦିଏ ସିଏ ବି ଦରଜ ଖାଇଯାଏ ସେ ଆଉ କିଛି ଆଉ ହୁଏନା ସେ ଧୀରେ ଧୀରେ କମିଯାଏ ଆଉ ଏଇ ଭଳିଆ ଭାବରେ ମୁଁ କରେ ବହୁତ ମୁଁ ଘରୋଇ ଉପଚାର ମୁଁ ବହୁତ କରେ ମୁଁ ଡାକ୍ତରଖାନା ଯିବାକୁ ପସନ୍ଦ କରେନା କି ଡାକ୍ତରୀ ଔଷଧ ଖାଇବାକୁ ଭଲ ପାଏନା ଆଉ କୌଣସି ଔଷଧ ଡାକ୍ତରୀ ଔଷଧ ବା ଏଲୋପାତି ମୁଁ କୌଣସି ଅଭ୍ୟାସ କରେ ନାହିଁ